ତିନି ଜୁନ ଦୁଇହଜାର ପନ୍ଦର ଷୋହଳ ଡିସେମ୍ବର ଦୁଇ ହଜାର ସତର ଅଠର ମେ ଦୁଇହଜାର ଉଣାଇଶ ତେଇଶ ଏପ୍ରିଲ ଦୁଇହଜାର ଏକୋଇଶ ବାର ଅକ୍ଟୋବର ଦୁଇହଜାର ବାଇଶ